ହ୍ୟାଲୋ ଆଜ୍ଞା କିଏ କାର୍ ଏଜେନ୍ସିରୁ କହୁଥିଲେ କି ହଁ ମୁଁ ବେପନ ବେହେରା କହୁଛି ସାର୍ ଗୋଟିଏ ଫୁଲବାଣୀରୁ ଭୁବନେଶ୍ୱର ମୁଁ ଗୋଟିଏ କ୍ୟାବ୍ ଟେ ବୁକିଂ କରିଥିଲି ଆଜ୍ଞା ନାଇଁ ସାର୍ ଫୁଲବାଣୀରୁ ଭୁବନେଶ୍ୱର ହଁ ତ ସାର୍ ଆଜି ଯେଉଁ ମିଟିଂଟା ଥିଲା ମୋର ସେଇଠି ଭୁବନେଶ୍ୱରରେ ତ ସେଇଟା ବାତିଲ ହୋଇଯାଇଛି ସାର୍ ଆଜ୍ଞା ନା ଭୁବନେଶ୍ୱରରେ ଥିଲା ତ ସାର୍ ମୋର ଏବେ ଆଉ ଯିବାର ନାହିଁ ଭୁବନେଶ୍ୱର ଆଜ୍ଞା ତ ମୋର କ୍ୟାବ୍ଟା ବି ସାର୍ ବୁକିଂ ବୁକିଂ ହେଇଥିଲା ଯେଉଁଟା ସେଇଟା ବାତିଲ କରି ଦିଅନ୍ତୁ ସାର୍ ଆଜ୍ଞା ସାର୍ ମୁଁ ନା ନା ମୁଁ ଦେଇଥିଲି ସାର୍ ପାଞ୍ଚ ହଜାର ଟଙ୍କା ଦେଇଥିଲି ମୋତେ ସେଇଟା ବି ପଇସାଟା ମୋତେ ଫେରାନ୍ତୁ ଆଜ୍ଞା ନାଇଁ ସାର୍ ଫୋନ ପେ' କି ଗୁଗଲ ପେ' କେଉଁଥିରେ ବି ଆପଣ ୟୁପିଆଇରେ ବି ଆପଣ ପଇସା ପଠେଇ ପାରିବେ ନହେଲେ ନାଇଁ ବ୍ୟାଙ୍କ ଆକାଉଣ୍ଟରେ ପଠେଇ ଦିଅନ୍ତୁ ସାର୍ ଆଜ୍ଞା